ହଁ ହ୍ୟାଲୋ କିଏ କହୁଛନ୍ତି

ଆଜ୍ଞା ମ୍ୟାଡ଼ାମ୍ ଆଜ୍ଞା ଆଜ୍ଞା କୁହନ୍ତୁ

ଆପଣ ସେଇଟା ମାନେ ଡିଜାଇନ୍ କରିବେ ନା ପ୍ଲେନ୍ କରିବେ କୁହନ୍ତୁ ଆଛା ଠିକ୍ ଅଛି ମୁଁ ଡିଜାଇନ ପାଇଁ ଦୁଇଶହ ପଚାଶ ଟଙ୍କା ରଖିଛି ଆପଣ କରିବେ କି ତା ପାଇଁ କିଛି ମାଳି ଦରକାର ହେବ ତ ୟା ପାଇଁ ଏକ୍ସଟ୍ରା ଚାର୍ଜ ମଧ୍ୟ ଲାଗିବ ଆଉ ଶହେ ଟଙ୍କା ସେଥିରେ ଲାଗିବ ଆପଣ କରିବେ ନା କରିବେନି

ଆପଣ ଆଗ ଆସନ୍ତୁ ଡିଜାଇନଟା ଦେଖି ଦିଅନ୍ତୁ ତାପରେ ଆପଣ କହିବେ କୋଡ଼ିଏ ଟଙ୍କା ମ୍ୟାଡ଼ାମ୍ ବ୍ଲାଉଜ ଡବଲ୍ ସିଲେଇ କରିବାକୁ ସେଇ ସେମ୍ ପଇସା ମ୍ୟାଡ଼ାମ୍ ଆପଣ ଆସନ୍ତୁ ଦେଖି ଦିଅନ୍ତୁ ତା କାଜ ବଟନ୍ ଦଶ ଟଙ୍କା କୁର୍ତ୍ତୀ କପଡା ବାଲା ନା କେବଳ ଟାଇଟ୍ ଫିଟିଙ୍ଗ ଶହେ କୋଡ଼ିଏ ଟଙ୍କା ଠିକ୍ ଅଛି ଆପଣ ଆସନ୍ତୁ ଶହେ କୋଡ଼ିଏ ଟଙ୍କା ଲାଗୁଛି ଆପଣ କୁର୍ତ୍ତୀ ନେଇକି ଆସନ୍ତୁ ବ୍ଲାଉଜ୍ ସାୟା ଆପଣଙ୍କର ଯାହା ଯାହା ଅଛି ଆପଣ ଆଣିକି ଆସନ୍ତୁ ତାପରେ ଏଇଠି ଆପଣଙ୍କୁ ସବୁ ମୁଁ କହିଦେବି ନାଇଁ ମୁଁ ପୁଅ ପିଲାଙ୍କ ପାଇଁ ସିଲେଇ କରୁନି କେବଳ ଝିଅ ମାନଙ୍କ ପାଇଁ କରୁଛି ଆପଣ ଅଲଗା ଜାଗା ଦେଖି ପାରିବେ ହଁ ହଁ ଛୋଟ ପିଲାଙ୍କର ଆଜ୍ଞା ଆଜ୍ଞା ଛୋଟ ପିଲାଙ୍କ ପାଇଁ ମୁଁ ଶହେ କୋଡ଼ିଏ ଟଙ୍କା ରଖିଛି ଆପଣ ଜାଣିଛନ୍ତି ଏଇଟା ପୁରୁଣା ଦୋକାନ ତ ରେଟ୍ ତ ସବୁଠି ସମାନ ଅଛି ଦେଖିବା ଆପଣ ଆସନ୍ତୁ ଆଗ ଠିକ୍ ଅଛି ଆପଣଙ୍କ ପାଇଁ ମୁଁ ଆଉ ଶହେ ଦୁଇ ଶହ କମ୍ କରିଦେବି ଆପଣ ଆସନ୍ତୁ ଆପଣଙ୍କର କୋଉ ଡେଟ୍ ଡେଟ୍ ଟା କୁହନ୍ତୁ କେବେ ଅଛି ଠିକ ଅଛି ମୁଁ ତା ପୂର୍ବରୁ ଚେଷ୍ଟା କରିବି ସିଲେଇ କରିକି ଦେଇ ଦେବାକୁ ଆପଣ ଆପଣଙ୍କର ଯେତେ ସବୁ ଜିନିଷ ଅଛି ଆଣିକି ଆସନ୍ତୁ ଆଜ୍ଞା ଆପଣ ଠିକ ଶୁଣିଛନ୍ତି କାହିଁକି ନା ମୁଁ ପୁରୁଣା ଦୋକାନୀ ମୁଁ ବହୁତ ଲୋକଙ୍କର ସିଲେଇ କରେ ସମସ୍ତେ ବି ଭଲ କୁହନ୍ତି ଆପଣ ଆଣିକି ଆସନ୍ତୁ ଆଜ୍ଞା ଆପଣ ଆଣିକି ଆସନ୍ତୁ ତାପରେ ଦାମ୍ କହିବି ଠିକ ଅଛି ଆପଣ ଯଦି ଏତେ କହୁଛନ୍ତି ଏତେ ଶୁଣିଛନ୍ତି ତାହେଲେ ଆପଣଙ୍କ ପାଇଁ ମୁଁ କମ୍ କରିବି ଆପଣ ଆସନ୍ତୁ ନଅଟାରୁ ରାତି ଦଶଟା ପର୍ଯ୍ୟନ୍ତ ଖୋଲା ରହୁଛି ଆପଣ ଆସିପାରିବେ ଆଜ୍ଞା ଆଜ୍ଞା ଠିକ୍ ଅଛି

ଆଜ୍ଞା ଆଜ୍ଞା ଠିକ୍ ଅଛି ଆପଣଙ୍କ ପାଇଁ ମୁଁ ଦାମ୍ କମ୍ ରଖିବି